ହ୍ୟାଲୋ କ୍ୟାବ୍ ଡ୍ରାଇଭର କହୁଛନ୍ତି ତ ଏ ମୋର ଗୋଟିଏ ଭଡ଼ା ଦରକାର ଥିଲା ମୋର ଚାରି ଜଣ ସାଙ୍ଗ ନୟାଗଡ଼ରେ ଅଛନ୍ତି ମୋ ଘର ରଣପୁର ସେମାନଙ୍କୁ ନୟାଗଡ଼ରୁ ରଣପୁର ଆଣିକି ଛାଡ଼ି ଦେବେ କି ହଁ ସେମାନେ ନୟାଗଡ଼ରୁ ରଣପୁର ଆସିବେ

କେତେ ଗାଡ଼ି ଭଡ଼ା ଲାଗିବ ପାଞ୍ଚ ଶହ ଟଙ୍କା ଠିକ ଅଛି ଆପଣ ମୋ ଆଡ଼୍ରେସଟା ଲେଖନ୍ତୁ ସେ ଆଡ଼୍ରେସରେ ଆଣିକି ସେମାନଙ୍କୁ ଛାଡ଼ି ଦେବେ ମୋର ଚାରି ଜଣ ସାଙ୍ଗ ଅଛନ୍ତି ତାଙ୍କ ଫୋନ ନମ୍ବର ବି ଲେଖିଦିଅନ୍ତୁ ନାଇନ୍ ଟ୍ରିପଲ୍ ସେଭେନ୍ ୱାନ୍ ଫାଇବ୍ ସେଭେନ୍ ସିକ୍ସ ଥ୍ରୀ ଏଇଟ୍ ଏହି ନମ୍ବରରେ କନ୍ଟାକ୍ଟ କରିବେ ସେମାନଙ୍କୁ ଏବଂ ମୁଁ ଯେଉଁ ଆଡ଼୍ରେସ ଦେଉଛି ସେ ଆଡ଼୍ରେସରେ ଆଣିକି ମୋ ପାଖରେ ଛାଡ଼ିଦେବେ ଲେଖନ୍ତୁ ଆଡ଼୍ରେସ ଆଟ ତାଳକଣି ପୋଷ୍ଟ ତାରିଆ ଡିଷ୍ଟ ନୟାଗଡ଼ ରଣପୁର ଏହି ଆଡ଼୍ରେସରେ ଆଣି ତାଙ୍କୁ ଛାଡ଼ି ଦିଅନ୍ତୁ ଆଉ